ହଁ ହେଲୋ ହଁ ନମସ୍କାର ହଁ କୋଉଠୁ କହୁଥିଲେ ହଁ ହଁ ଦେଖୁନ୍ତୁ ଆପଣ ବହୁତ ସ୍ପିଡ଼ ଚଲଉଛନ୍ତି ଆକ୍ସିଡେଣ୍ଟ୍ ହେବାର ବହୁତ ସମ୍ଭାବନା ଅଛି ଆଉ ଏତେ ସ୍ପିଡ଼ ନାଇଁ ଚଲେଇବାର କଥା ନାଇଁ ନାଇଁ ଫାଇନ୍ ତ ଆମେ ନେବାର ନାଇଁ କ'ଣ ବହୁତ ସ୍ପିଡ ଚଲଉଛନ୍ତି ତେବେ ଯାଇ ଆପଣଙ୍କର ଗାଡ଼ି ସିଜ୍ ହୋଇଛି ହଉ ଠିକ୍ ଅଛି ହଉ ହଉ ଏତେ ସ୍ପିଡ୍ ନାଇଁ ଚାଲ ଗାଡ଼ି ବେଶୀ ସ୍ପିଡରେ ଆକ୍ସିଡେଣ୍ଟ୍ ବହୁତ ହେଉଛି ହୁଁ ହୁଁ ଟାଣିକି ବହୁତ ସ୍ପିଡ଼ ହେଉଛି ସେଥିପାଇଁ ଆପଣଙ୍କ ଗାଡ଼ିଟା ସିଜ୍ ହୋଇଛି ନା ମୋର ଗାଡ଼ିଟା ସ୍ପିଡ୍ ଦ୍ୱାରା ବହୁତ ଆକ୍ସିଡେଣ୍ଟ୍ ହେଉଛି ସେଥିପାଇଁ ଆପଣଙ୍କ ଗାଡ଼ିଟା ସିଜ୍ କରାହୋଇଛି ହୁଁ ଆପଣଙ୍କର ଜୀବନ ବି ସୁରକ୍ଷାରେ ରହିବ ଆଉ ଅଲଗା ମାନଙ୍କ ବି ଜୀବନ ସୁରକ୍ଷାରେ ରହିବ ବେଶୀ ସ୍ପିଡ୍ ଚଲାଉଛନ୍ତି ଆକ୍ସିଡେଣ୍ଟ୍ ବହୁତ ହେଉଛି ଆଉ ଦେଖିବା ଆପଣ କେତେ ସ୍ପିଡ୍ ଯାଉଥିଲେ ଆପଣ ଗାଡ଼ି ଚଲାଉଛନ୍ତି ପେହେଲେ ଚାଳିଶରୁ ପଇଁଚାଳିଶ ସ୍ପିଡରେ ଯିବାର ଅଛି ଆପଣ ବେଶୀ ସ୍ପିଡରେ ଯାଉଛନ୍ତି ନା ସେଥିପାଇଁ ଆପଣଙ୍କ ଗାଡ଼ି ବି ବହୁତ ହୋଇଯାଇଛି ହଉ ଭାଇ ଏମିତି ଭୁଲ ଆଉ କେବେ ହେବା କଥା ନାଇଁ ରଖୁଛି